ହ୍ୟାଲୋ ଭିକି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ଆପଣଙ୍କୁ କିଛି ସମୟ ଆଗରୁ ଚାରିଟା ବିରିୟାନୀ ପାଇଁ ଅର୍ଡ଼ର କରିଥିଲି କିନ୍ତୁ ସେଥିରୁ ମୋର ଦୁଇ'ଟା ସାଙ୍ଗ ତ ପଳେଇଲେ ତ ଚାରିଟା କଣ ହେବ ମୋର ଦୁଇ'ଟା କମେଇ ଦିଅନ୍ତୁ ଆଉ ଯଦିଓ ଆପଣ ରେଡ଼ି କରିଦେଇଛନ୍ତି ତ ଆପଣ ଯଦି କହିବେ ମୋତେ ଏକ୍ସଟ୍ରା ଚାର୍ଜ ପଡ଼ିବ ତାହେଲେ ମୁଁ ଦେଇଦେବି କିନ୍ତୁ ଦୁଇ'ଟା ହିଁ ଆପଣ ପଠେଇଦେବେ